ହଁ ମୁଁ କୃଷିର ଗୁରୁତ୍ୱ ବିଷୟରେ କହିପାରିବି ଚାଷ କାର୍ଯ୍ୟ କରିବା ଦ୍ୱାରା ଗୋଟେ କୃଷକଟି ସେଥିରୁ କିଛି ଅର୍ଥ ଉପାର୍ଜନ କରି ନିଜ ପରିବାରର ଭରଣ ପୋଷଣ କରିଥାଏ ଏବଂ ସେହି କୃଷି ଉପାର୍ଜିତ ଦ୍ରବ୍ୟକୁ ଅନ୍ୟ ବ୍ୟକ୍ତିମାନେ ଖାଦ୍ୟ ଭାବେ ଗ୍ରହଣ କରି ନିଜର ଭରଣ ପୋଷଣ କରିଥାନ୍ତି ତେଣୁ କୃଷି କାର୍ଯ୍ୟର ମହତ୍ତ୍ଵ ଅନେକ ରହିଅଛି